ଭବିଷ୍ୟତରେ ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ ଏବଂ ସଂରକ୍ଷିତ କରିବା ପାଇଁ ପ୍ରଥମେ ତ ଆମେ ଆମର ପିଲାମାନଙ୍କୁ ଓଡ଼ିଆଭାଷାର ଶିକ୍ଷା ଦବା ଉଚିତ୍ ଆମର ପ୍ରଥମ ଭାଷା ସର୍ବଦା ଓଡ଼ିଆ ହିଁ ରହିବା ଆବଶ୍ୟକ ଆଜିକାଲିକା ଲୋକମାନେ ନିଜ ପିଲାମାନଙ୍କୁ ଓଡ଼ିଶାବାସି ହେଇଥିଲେ ମଧ୍ୟ ଇଂଲିଶ୍ ମିଡ଼ିୟମ୍ରେ ପଢ଼ଉଛନ୍ତି ଏବଂ ବାହାରୁ ଆସୁଥିବା ଲୋକମାନେ ମଧ୍ୟ ଇଂଲିଶ୍ ମିଡ଼ିୟମ୍ରେ ପଢ଼ଉଛନ୍ତି ତାଙ୍କ ଦେଖାଦେଖି ଏମାନେ ମଧ୍ୟ ତାଙ୍କର ଅନୁସରଣ କରୁଛନ୍ତି କିନ୍ତୁ ଏହା ଆମ ଓଡ଼ିଆଭାଷାକୁ ପଛରେ ପକାଇଦେଉଛି ସେଥିପାଇଁ ଆମେ ଏହାକୁ ସଂରକ୍ଷିତ ରଖିବାପାଇଁ ପ୍ରଥମେ ତ ସମସ୍ତଙ୍କର ସବୁ ଓଡ଼ିଆବାସୀମାନଙ୍କର ପ୍ରଥମ ଭାଷା ଓଡ଼ିଆ ହିଁ ରଖିବା ଉଚିତ୍ ଓଡ଼ିଶାରେ ବାସ କରୁଥିବା ସମସ୍ତ ବ୍ୟକ୍ତିମାନେ ଓଡ଼ିଆ ଶିଖିବା ନିତାନ୍ତ ଆବଶ୍ୟକ ଓଡ଼ିଶାରେ ଯୋଗାଯୋଗ ପାଇଁ ପ୍ରଥମ ମାଧ୍ୟମ ହେଉଛି ଓଡ଼ିଆ ଏହା ସଂରକ୍ଷିତ ରହିବା ଆବଶ୍ୟକ